ମୁଁ ମୋର ଜୀବନରେ କୌଣସି ଶୁଭକାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ମୋର ଅରାଧ୍ୟଦେବତାକୁ ପୂଜା କରିବା ସହ ମୋର ଚଳନ୍ତି ଭଗବାନ ମୋର ବାପାମାଙ୍କ ଠାରୁ ଆଗେ ଆଶୀର୍ବାଦ କାମନା କରିଥାଏ ଦ୍ୱିତୀୟରେ ଆମର ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପାଖରେ ମୁଣ୍ଡିଆ ମାରି ମୋର ସେହି ଶୁଭକାର୍ଯ୍ୟର ଆରମ୍ଭ କରିଥାଏ ତା'ପରେ ଘରେ କଳସ ବସାଇ ପୂଜା କରିବା ସହ ସେହି କାର୍ଯ୍ୟକୁ ଗଲା ପୂର୍ବରୁ ମୁଣ୍ଡିଆମାରି ତତ୍ପରେ ବାପାମାଙ୍କର ଆଶୀର୍ବାଦ ନେଇ ସେହିକାର୍ଯ୍ୟ କରିବାକୁ ବାହାରି ପଡ଼େ ଏବଂ ସେହି କାର୍ଯ୍ୟରେ ବହୁତ ଫଳପ୍ରଦ ହୋଇଥାଏ